ହ୍ୟାଲୋ କିଏ କିଏ କହୁଥିଲେ ହଁ ହଁ ରଣପୁରୁରୁ କହୁଥିଲେକି ବହୁତ ଦିନ ହେଲା ଏଆଡ଼େ ଆସି ନାହାନ୍ତି ଆଉ ଇଏ କ'ଣ ହୋଇଛି ଥଣ୍ଡା ଫଣ୍ଡା ହୋଇଥିଲା ଯେଉଁ କହୁଥିଲ ଗୋଟେ ଥର ମେଡିସିନ୍ ଲେଖିକି ପଠାଇଥିଲି ତାକୁ ନେଇଥିଲ ମେଡିସିନ୍ ନେଇଥିଲ ବିଲ କାମ ଦାମ ପାଣି କାମ ଟିକିଏ ଚାଲିଚିକି ଏବେ ପାଣି କାମ ତା'ହେଲେ ଗୋଟେ କାମ କର ସେ ଯେଉଁ ମେଡିସିନ୍ ଲେଖିଥିଲି ପାରାସିଟାମଲ୍କୁ ଆରଟା ଗୋଟେ ଲେଖିଥିଲି ଗ୍ୟାସ୍ଟିକ୍ ମେଡ଼ିସିନ୍ ଆଉ ଦୁଇ ତିନିଟା ଲେଖିଥିଲି ଯଦି ଅଛି ତାକୁ ଦୁଇ ପାନେ ଖାଇଥାଅ ଟିକିଏ ଯାଇକି ବ୍ଲଡ଼୍ ଟିକିଏ ଯାଇକି ଚେକ୍ କରିଦିଅ ଟିକିଏ ଭାଇରାଲ୍ ଟିକିଏ ରହୁଛି ତ ଏବେ ତ ପାଣି ପାଗଟା ଚେଞ୍ଜ୍ ହୋଇଛି ଯାଇକି ଟିକିଏ ବ୍ଳଡ଼୍ ଟେଷ୍ଟ୍ ଟିକିଏ କରିଦିଅ ବ୍ଳଡ଼୍ ଟେଷ୍ଟ୍ କରିଦେଲେ ସେଥିରେ ଆମର ଏବେ ଚାଲିଛି କାଇଁ କ'ଣ ଆପଣମାନେ ତ ନୁହଁ ବଡ଼ କଥା କାହିଁ କହିବା ଯେହେତୁ ଭାଇରାଲ୍ ଇନିଫେକ୍ସନ୍ଗୁଡ଼ା ଚାଲିଛି ଟିକିଏ ଯାଇକି ଦେଖାଇଦେଲେ ଭଲ ହୁଅନ୍ତା ଏବେ ଇଏ ଗୋଡ଼ ହାତ କିଛି ଫୁଲା ଫୁଲି ହୋଇନିତ ମୁହଁ ଫୁହଁ ଫୁଲିଛି କି ଥଣ୍ଡା ଲାଗି ତା'ହେଲେ ଇସ୍ନୋଫୁଲିଆ ହାରିକା ତ ନାହିଁ କିଛି ଫୁଲା ଫୁଲି ନାହିଁ ମାନେ ଦେହ ଛେଚି କୁଟି ହୋଉଛି ତା'ହେଲେ ଗୋଟେ କାମ କର ଯଦି ଭାଇରାଲ୍ ଇନିଫେକ୍ସନ୍ ହେଉଛି ଏଠି ତୁମେ ଗୋଟେ କାମ କର କାଲି ଯାଇକି ଟିକିଏ ବ୍ଳଡ଼୍ ଟେଷ୍ଟ୍ କରିଦିଅ ବ୍ଳଡ଼୍ ଟେଷ୍ଟ୍ କରିକି ଯଦି ଆସିପାରିବ କ୍ଲିନିକ୍ ଆଡେ ଭଲ ନହେଲେ ନାହିଁ ତୁମେ ଗୋଟେ କାମ କର ତୁମେ ଯଦି ନ ଆସି ପାରିବ ତୁମକୁ ସେଇଠିକି ନା ତାଙ୍କୁ କହିଦିଅ ବ୍ଳଡ଼୍ ଟେଷ୍ଟ୍ କରିଦେଇକି କ'ଣ ରିପୋର୍ଟ୍ ବାହାରିଲା ମୋତେ ଟିକିଏ ପଠାଇଲେ ମୁଁ ଲେଖିକି ମେଡିସିନ୍ ଫୋଟୋ ଉଠାଇକି ଛାଡ଼ିଦେବି ତୁମେ ସେ ମେଡିସିନ୍ ଆଣିକି ଟିକିଏ ଖିଆ ପିଆ କର ଆଉ ପାଣିଠୁ ଟିକିଏ ଦୂରେଇକି ରୁହ ହଁ ସେ ଯେଉଁ ଫାଷ୍ଟ୍ ମେଡିସିନ୍ଟା ଗୋଟେ କାମ କର ଆଉ ଖାଅନି ହେଲା ଯେହେତୁ ସେ ମେଡିସିନ୍ଗୁଡ଼ାକ କ'ଣ କି ନର୍ମାଲ୍ ଥଣ୍ଡା ପାଇଁ ଆମେ ଖାଇଲେ ଭାଇରଲ୍ ଇନିଫେକ୍ସନ୍ ରହିଥିବ ଟାଇଫଏଡ୍ ଟାଇପ୍ର କ'ଣ ରହିଥିବ ଆମେ ଏଟାକୁ ଦେଖିକି ଆଉ ତୁମେ ହେଟା ଖାଆନି ଆଗ ବ୍ଳଡ଼୍ ଟେଷ୍ଟ୍ କର ବ୍ଳଡ଼୍ ଟେଷ୍ଟ୍ କଲା ପରେ ଖିଆ ପିଆ କେଉଁ ମେଡିସିନ୍ଟା କ'ଣ ଖାଇବ ମୁଁ ସେଅନୁସାରେ କହିବି ଏବେ କାହିଁକିନା ପାଗଟା ଚେଞ୍ଜ୍ ହେଲା ପରେ ଅଟୋମେଟିକାଲି ଗୋଟେ ଭାଇରାଲ୍ ଇନ୍ଫେକ୍ସନ୍ ଗୋଟେ ଏମିତି ଚାଲିଛି ସମସ୍ତଙ୍କର ଆଖି ଫାକି ଦରଜ ରହୁଛିକି ଆଖି ଦରଜ ରହୁଛି ଭିତର ଡୋଳା ଜିଭ ଧରା ଧରି ତା'ହେଲେ ଠିକ୍ ଅଛି ହଁ ସେ ଭାଇରାଲ୍ ଭାଇରାଲ୍ ଇନ୍ଫେକ୍ସନ୍ ଟିକିଏ ହୋଇଯାଇଛି ଆଉ ଏସବୁ ତ ପାଗ ଚେଞ୍ଜ୍ ହେଲା ଇଏ ତୁମେ ଗୋଟେ କାମ କର ସେ ପାଣିଗ୍ରାହୀ ଘର ବ୍ଲଡ଼୍ ଯେଉଁ କରନ୍ତି ଟିକିଏ ତାଙ୍କ ପାଖକୁ ଯାଇକି ଦେଖା କରିଦେବ ସେ ବହୁତ୍ ଏକ୍ସପେରିଏନ୍ସ ଲୋକ ସେ କହି ଦେବେ ତୁମକୁ କେଉଁଟା କ'ଣ ଟିକିଏ ଦାୟିତ୍ଵରେ ହଁ ଏ ହଁ ସେ କ'ଣ ଟିକିଏ ବୟସ୍କ ଲୋକ ସେ ଠିକ୍ ଅପ୍ଡେଟ୍ କରିକି ଦେବେ ଏମାନେ ଜାଣି ପାରୁନାହାନ୍ତି ଆଜିକା ପିଲା କେଉଁଟା କ'ଣ କ'ଣ ବ୍ଳଡ଼୍ ଟେଷ୍ଟ୍ କରିକି

ହଉ ଠିକ୍ ଅଛି ଆଉ କାଲି ଆସିକି କରିଦେଇକି ମୋତେ ପଠାଇବ ଆଉ ମୁଁ ତା'ପରେ ଆପଣଙ୍କୁ ଲେଖିକି ପଠାଇ ଦେବି ହଁ ହଉ ରହିଲି ରହିଲି